ଆମେ ଯେହେତୁ କୃଷି ବିଷୟ କୃଷି ଚାଷ କରୁନୁ କରିନାହୁଁ ସେହିଥି ସେଥିପାଇଁ ଆମେ କୃଷି ବିଷୟରେ କୌଣସି ଅଭିଜ୍ଞତା ଆମର ନାହିଁ ଏହି ବିଷୟରେ କିଛି କହିପାରିବୁ ନାହିଁ